ଭାରତ ହେଉଛି ଏକ କଳା ଓ ସାହିତ୍ୟ ବିଜ୍ଞାନର ଦେଶ ଏଠାରେ କଳା ସାହିତ୍ୟ ଓ ବିଜ୍ଞାନକୁ ଲୋକେ ବହୁତ ପସନ୍ଦ କରିଥାନ୍ତି କେତେକ ଲେଖକ ମଧ୍ୟ କଳା ସାହିତ୍ୟକୁ ବେଶ ଗୁରୁତ୍ୱ ପ୍ରଦାନ କରିଯାଇଛନ୍ତି ତାଙ୍କ ମଧ୍ୟରେ ରାଧାନାଥ ରାୟ ଅନ୍ୟତମ ସେ ଚିଲିକା ଚିଲିକାର ସାୟନ୍ତନ ଦୃଶ୍ୟକୁ ଏପରି ଭାବରେ ବର୍ଣ୍ଣନା କରିଛନ୍ତି ତାହା ତାହା ଉପରରୁ ଅପରୂପ ହୋଇଥାଏ ସେ ଚିଲିକାରେ କେମିତି ପର୍ଯ୍ୟଟକ ମାନେ ଆସଲି ଆସିଥାନ୍ତି ତାହା ବିଷୟରେ ସେ ବେଶ ଭାବରେ ବର୍ଣ୍ଣନା କରିଯାଇଛନ୍ତି ତାଙ୍କ ପରେ ମାୟାଧର ମାନସିଂହ ମଧ୍ୟ ବହୁତ ଗୁଡ଼େ ପ୍ରବନ୍ଧ ମାନସିକ ତ ସଂହିତା ଆଦି ରଚନା କରିଯାଇଛନ୍ତି ଆମ ଆମ ଆମ ଭାରତରେ ପଟଚିତ୍ରକୁ ମଧ୍ୟ ବେଶ ଗୁରୁତ୍ୱ ଦେଉଛି ଏହା ବିଜ୍ଞାନ ଭାରତ ଏକ ବିଜ୍ଞାନ ବହୁଳ ଦେଶ ହେଇଥିବାରୁ ଏଠାରେ ସମସ୍ତେ ବୈଜ୍ଞାନିକ ଉପାୟରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାନ୍ତି ଏହିପରି ଭାବରେ ଆମର ଭାରତ ବେଶ ବେଶ ପରିଚିତ ଲାଭ ଅର୍ଜନ କରିପାରିଛି